ହଁ ମୁଁ ମଦନ ମୋହନ ପରିଡ଼ା କହୁଛି ଏଇଟା ଶିବଶକ୍ତି ଟ୍ରାଭେଲରସ୍ରୁ କହୁଛନ୍ତି ତ ହଁ ଆମ ପରିବାର ଲୋକ କାଲି ତାରେଣୀ ସକାଳ ସାତଟାରେ ଯିବାର ଅଛି କେତେ ପଇସା ନେଉଚନ୍ତି ଠିକ୍ ଅଛି ଆପଣଙ୍କ ଗାଡ଼ିରେ ଏସି ଫିଟିଙ୍ଗ୍ ଅଛି ତ ଠିକ୍ ଅଛି ଯଦି ଏସି ଫିଟିଙ୍ଗ୍ ଅଛି ସକାଳ ସାତଟାରେ ଆସିକି ପହଞ୍ଚିବେ କେତେ ପଇସା ନେବେ ଠିକ୍ ଅଛି ଆସିକି ପହଞ୍ଚନ୍ତୁ